ମୋତେ ମୁଖ୍ୟତଃ ଡ୍ୟାନ୍ସ ରିଲ୍ସ ଏବଂ ସର୍ଚ ଭିଡ଼ିଓ ଦେଖିବାପାଇଁ ବହୁତ ଭଲଲାଗେ ଏବଂ ଦେଖିବା ସଙ୍ଗେ ସଙ୍ଗେ ମୁଁ ମଧ୍ୟ ରିଲ୍ସ ବନାଇଥାଏ ଆଉ ସର୍ଚ ଭିଡ଼ିଓ ମଧ୍ୟ ବନାଏ ସୋସିଆଲ ମିଡ଼ିଆରେ ବହୁତ ଟାଇମ ମୁଁ ଆକ୍ଟିଭ ରୁହେ ଏବଂ ବହୁତ ଭିଡ଼ିଓ ମଧ୍ୟ ଦେଖିବାପାଇଁ ଭଲଲାଗେ ସେଥିମଧ୍ୟରୁ ରୀତିକରୋସନ ଅଛନ୍ତି ତାଙ୍କର ଡ୍ୟାନ୍ସ ମଧ୍ୟ ଦେଖିବାପାଇଁ ବହୁତ ଭଲଲାଗେ ରୀତିକରୋସନ ସହ ପ୍ରଭୁଦେବା ମଧ୍ୟ ଅଛନ୍ତି ତାଙ୍କ ଡ୍ୟାନ୍ସ ମଧ୍ୟ ଦେଖିବାପାଇଁ ବହୁତ ଭଲଲାଗେ ମୁଁ ମଧ୍ୟ ବେଳେବେଳେ ରିଲ୍ସ ପୋଷ୍ଟ କରେ ସୋସିଆଲ ମିଡ଼ିଆରେ ମୁଁ ମଧ୍ୟ ବହୁତ ଆକ୍ଟିଭ ରୁହେ ଆଉ ମୁଁ ମଧ୍ୟ ସର୍ଚ ଭିଡ଼ିଓ ଯାକ ଅପଲୋଡ଼ କରିଥାଉଛି ଆଉ ମୋତେ ଭିଡ଼ିଓ ଦେଖିବାପାଇଁ ଡ୍ୟାସିଂ ଭିଡ଼ିଓ ଦେଖିବାପାଇଁ ସର୍ଚ ଭିଡ଼ିଓ ଦେଖିବାପାଇଁ ବହୁତ ଭଲଲାଗେ ଆଉ ମୁଁ ଭିଡ଼ିଓ ଦେଖିବା ସଙ୍ଗେ ସଙ୍ଗେ ଭିଡ଼ିଓ ଦେଖିକି ନିଜେ ମଧ୍ୟ ତାକୁ ପ୍ରାଟିକ୍ସ କରେ ଆଉ ତାହା ଭିଡ଼ିଓ ବନେଇକି ସୋସିଆଲ ମିଡ଼ିଆରେ ତାହା ଛାଡ଼େ ଏବଂ ଭିଡ଼ିଓ ଦେଖିବା ମାତ୍ରେ ବହୁତ କିଛି ଭିଡ଼ିଓ ରହିଛି ଡ଼୍ୟାସିଂ ଭିଡ଼ିଓ ଯାହାକି ଶିଖିବାପାଇଁ ବହୁତ ସୋସିଆଲ ମିଡ଼ିଆରେ ଥୃ ଜରିଆରେ ବହୁତ କିଛି ସହାୟତା ହେଉଛି ସେହିଥିରୁ ମୁଁ ବହୁତ କିଛି ଡ୍ୟାସିଂ ଶିଖିପାରିଛି ସେଇଥି ମଧ୍ୟରୁ ହିପପ୍ ଗୋଟିଏ ରହିଛି କିମ୍ବା ଅନସି ଅନ୍ୟ କୌଣସି ଡ୍ୟାସିଂ ରହିଛି ଯାହାକି କଥା ରହିଛି ଆଉ ସବୁ ଦେଖିବାପାଇଁ ଭଲଲାଗେ